ମୁଁ ଥରେ ଆମ ଗାଁରେ ଥିବା ପାହାଡ଼ ପର୍ବତ ନଦୀ ନାଳ ଘର ବଗିଚା ଏହିପରି ବହୁତ ଗୁଡ଼ିକ ଜିନିଷ ଆଙ୍କିଥିଲି ତାହା ମୋତେ ବହୁତ ବଢ଼ିଆ ଲାଗିଥିଲା କାହିଁକିନା ଆମ ନିଜ କଲଚର୍ ଏବଂ ଆମ ନିଜ ମାଟି ଏବଂ ଆମ ନିଜ ଗାଁ ବିଷୟରେ ମୁଁ ତାହା ବର୍ଣ୍ଣନା କରିଥିଲି ଚିତ୍ର ମାଧ୍ୟମରେ ତା' ବିଷୟରେ ତ ମୁଁ କହିପାରିବି ଯେ ଆମ ଗାଁ ଏକ ବହୁତ ବଢ଼ିଆ ଜାଗା ଏକ ଅତି ସୁନ୍ଦରମୟ ଜାଗା ସେଠାର ଗଛଲତା ପାଣି ପବନ ଏହିପରି ସେଠାର ପକ୍ଷୀମାନେ ବି ବହୁତ ବଢ଼ିଆ ଆପଣ ଯଦି ସେଇ ଜାଗାକୁ ଆସିବେ ତାହେଲେ ଆପଣ ବହୁତ ବଢ଼ିଆ ମଜା ନେଇ ପାରିବେ ତେଣୁ ମୁଁ ଆମ ଗାଁ ବିଷୟରେ ତ ବହୁତ ବଢ଼ିଆ କହିପାରିବି ତେଣୁ ମୁଁ ତାହା ଆଙ୍କି ମଧ୍ୟ ତାହା ମୋ ନିଜକୁ ନିଜେ ମନରେ ଆଣିଥିଲି ଯେ ବହୁତ ବଢ଼ିଆ ହେଇଛି ଆମ ଗ୍ରାମଟି ଏହିପରି ମୁଁ ଚିତ୍ର ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚେଇବାକୁ ଚେଷ୍ଟା କରିଥିଲି ଯେ ଏହା ଏକ ଅରିଜିନାଲ୍ ଚିତ୍ର ଯାହା କି ଆମ ଗ୍ରାମର ଅଟେ